ହେଲୋ ଆଜ୍ଞା ଆଜିର ଯୁଗରେ ସମସ୍ତେ ଉନ୍ନତି କରିବା ସହିତ ମନୋରଞ୍ଜନକୁ ମଧ୍ୟ ବେଶ ଚାହାନ୍ତି ହଁ ମୁଁ ବ୍ୟକ୍ତିିବିଶେଷ ଭାବରେ ମଧ୍ୟ ମୁଁ ଏହା କହିବି ମୁଁ ମଧ୍ୟ ଏହା ଚାହେଁ ଯାହା ଆମର ଜିଲ୍ଲା ହେଉ କିମ୍ବା କେନ୍ଦ୍ର ହେଉ ଏସବୁରେ ମଧ୍ୟ ସାହାଯ୍ୟ କରିଥାଏ ଏପରି ହେଉଛି କି ସପିଂ ମଲ୍ ସପିଙ୍ଗ୍ ମଲ୍ କହିବା ମାତ୍ରେ ମୁଁ ଭାବିଥାଏ ଆମ ଭୁବନେଶ୍ୱର କଥା ଯୋଉଟା ଖୋର୍ଦ୍ଧା ଜିଲ୍ଲାରେ ଅଛି ଅବସ୍ଥିତ ବର୍ତ୍ତମାନ ଯାହା ଖୋର୍ଦ୍ଧା ଜିଲ୍ଲାରେ ଅଛି ତ ସେଠି ମଲ୍ ସପିଙ୍ଗ୍ ସବୁ ପ୍ରକାର ବ୍ୟବସ୍ଥା ହୋଇଥାଏ ପବ୍ କ୍ଲବ ମେଳା ପ୍ରଦର୍ଶନୀ ସବୁ ହୋଇଥାଏ ବିଭିନ୍ନ ପ୍ରକାର ବାହାରୁ ମଧ୍ୟ ଅନ୍ୟ ରାଜ୍ୟଗୁଡ଼ିକରୁ ମଧ୍ୟ ସବୁ ମେଳା ଖୋର୍ଦ୍ଧା ଜିଲ୍ଲାରେ ହୋଇଥାଏ ଆଉ ଏବଂ ଦେଖିବାକୁ ଗଲେ ଆମେ ସମ୍ବଲପୁରର ହୀରାକୁଦ ଡ୍ୟାମ୍ ଯାହା ବହୁତ ପ୍ରଦର୍ଶନ କରିଥାଏ